ହ୍ୟାଲୋ ସାହୁ ଟ୍ରାଭେଲ୍ ଏଜେନ୍ସି ମୁଁ କହୁଛନ୍ତି ତ ମୁଁ ଅନୁପମା ମଣ୍ଡର କହୁଥିଲି ମୁଁ ବାରିପଦା ଯିବା ପାଇଁ ଯେଉଁ ଗାଡ଼ି ବୁକ୍ କରିଥିଲି ସେଥିରେ ମୁଁ ପାଞ୍ଚଶହ ଟଙ୍କା ଦେବି ବୋଲି ଆପଣଙ୍କ ସାଙ୍ଗରେ କଥା ହେଇଥିଲି କିନ୍ତୁ ଏବେ ଡ୍ରାଇଭର୍ ମୋତେ କହୁଛି ଆଠଶହ ଟଙ୍କା ଆଉ ଆପଣ ଡ୍ରାଇଭର୍ଙ୍କ ସାଙ୍ଗରେ କଥା ହୁଅନ୍ତୁ ନହେଲେ ମୁଁ ଆଠଶହ ଟଙ୍କା ଦେବି ନାହିଁ